ମୋର ସବୁଠାରୁ ପ୍ରିୟ ଭାଷା ହେଉଛି ଓଡ଼ିଆ ଓଡ଼ିଆ ଭାଷାରେ ମୁଁ ବହୁତ କାବ୍ୟ କବିତା ପଢ଼ିଛି ସେ ସେ ମଧ୍ୟରୁ ମୋତେ ଭଲ ଲାଗେ ବେଶୀ ଭଲ ଲାଗେ ଏ ବା ମୋତେ ଅକୃଷ୍ଟ କରିପାରିଛି ଚିଲିକା ଖଣ୍ଡ କାବ୍ୟ ଯାହାର କବି ହେଉଛନ୍ତି ରାଧାନାଥ ରାୟ ଓ ସିଏ ମୋର ପ୍ରିୟ କବି ଅଟନ୍ତି ରାଧାନାଥ ରାଧାନାଥ ରାୟ ସେଥିରେ ଚିଲିକାକୁ ଏକ ସୁନ୍ଦର ନାରୀ କରି ସଜେଇ ସଜେଇଛନ୍ତି ପ୍ରକୃତିର ଉପଯୁକ୍ତ ଉପଯୁକ୍ତ ଚାରୁ କାରୁକାର୍ଯ୍ୟ ଓ ଚିତ୍ରିତ ଚିତ୍ରି ଚିତ୍ରିତ କରିଛନ୍ତି ସେ ସେ ସେଥିରେ ଚିଲିକାରେ ଚିଲିକାରେ ଥିବା ପ୍ରାକୃତିକ ସୌନ୍ଦର୍ଯ୍ୟ ଓ ଦେବୀମାଙ୍କ ମନ୍ଦିର ଏହିସବୁ ଉପରେ ବର୍ଣ୍ଣନା ବେଶୀ କରି ବିଶେଷ ଭାବରେ କରିଛନ୍ତି ଯାହାଦ୍ୱାରା ଜଣେ ପାଠକ କିମ୍ବା ଜଣେ ପାଠିକା ସେହି ବିଷୟକୁ ପଢ଼ି ସାରିବା ପରେ ଚିଲିକା ପ୍ରତି ଅକୃଷ୍ଟିତ ହୋଇ ଚିଲିକା ବୁଲିବାକୁ ଯିବ